ମୁଁ ମୋ ମାଆଙ୍କ ପାଇଁ ଥରେ ଏକ କବିତାଟି ଲେଖିଥିଲି ଯେଉଁଟାକି ମୋ ମାଆଙ୍କୁ ବହୁତ ପସନ୍ଦ ଆସିଥିଲା ଏବଂ ମୁଁ ସେ କବିତା ପାଇଁକା ମୁଁ ସ୍କୁଲ୍ରେ ମଧ୍ୟ ପୁରସ୍କାର ପାଇଥିଲି ଏବଂ ମୋ ମାଆଙ୍କୁ ଆଣି ମୁଁ ସେ ପୁରସ୍କାରଟି ଦେଇଥିଲି ଯେହେତୁ ତାଙ୍କର ପାଇଁକା ତା ମୁଁ ମୋ ମାଆଙ୍କ ପାଇଁକା ସେ ପୁରସ୍କାରଟି ପାଇଥିଲି ଏବଂ ମୁଁ ଯେତେବେଳେ ମୋ ମାଆଙ୍କ ପାଇଁକ ସେ କବିତା ଲେଖେ ଆଉ ଯେଉଁଗୁଡ଼ିକ ଲେଖିଛି ବି ମୋ ମାଆଙ୍କୁ ବହୁତ ପସନ୍ଦ ଆସିଛି ଏବଂ ମୋତେ ବି ବହୁତ ଭଲ ଲାଗେ ମୋ ମାଆଙ୍କ ପାଇଁକା ମୋ ବାପା କି ଭାଇ କିମ୍ବା ମୋ ପରିବାର ଲୋକମାନଙ୍କ ପାଇଁକା କବିତା ଲେଖିବାକୁ ଏବଂ ସେମାନଙ୍କୁ ବହୁତ ପସନ୍ଦ ଆସେ ସେମାନେ ମୋତେ ବହୁତ ପ୍ରଶଂସା କରନ୍ତି ଯେଉଁଥିରେ କିି ମୋତେ ପ୍ରେରଣା ମିଳେ ମୁଁ ଆଗକୁ ଯାଇକି ଆହୁରି ଭଲ କବିତା ଲେଖିପାରିବି